ଆମର ଗୋଟିଏ ବଗିଚା ଅଛି ମୁଁ ସେଥିରେ ଚାଷ କରି ମୁଁ ସେଥିରେ ଗଛ ଲଗେଇଥାଏ ଯେମିତି ଚାଷ କରିବା ପାଇଁ ଉର୍ବର ମାଟି ଆବଶ୍ୟକ ପଡ଼ିଥାଏ ସେ ଗଛରେ ଉର୍ବର ସେ ଗଛରେ ସାର ସାର ଯେତେ ସେ ଗଛ ଯେତେ ହୃଷ୍ଟପୃଷ୍ଟ ହେଇଥିଲେ ମଧ୍ୟ ସାର ଦେବା ନିହାତି ଦରକାର ଏମିତି ଏ ଗଛରେ ଆମେ ପଟାସ୍ ୟୁରିଆ ଗ୍ରୋମର୍ ସାର ବ୍ୟବହାର କରିଥାଉ ବ୍ୟବହାର କରିଥାଉ ଗଛରେ ସାର ଦେଲେ ଭଲ ଭଲ ବଢ଼ିଥାଏ ଏବଂ ଫଳ ମଧ୍ୟ ଭଲ ହେଇଥାଏ ମୋତେ ଗଛ ଲଗେଇବା ପାଇଁ ବହୁତ ଭଲ ଲାଗେ ଉର୍ବର ମାଟିରେ